ହଁ ନାନୀ ନମସ୍କାର ଭଲ ଅଛି ହଁ ବେପାର ତ ଭଲ ଚାଲିଥିଲା ଏବେ ତ ସବୁଆଡ଼େ ଦୋକାନ ପ୍ରାୟ ହେଲାଣି ଆଉ ଏବେ ଟିକେ ଭଲ ଚାଲିନି ମାନ୍ଦା ଚାଲିଛି

ହଁ ଆମ ଏଠି ତ ଭଲ ଚାଲିନି ତମ ସିଆଡ଼େ ଟିକେ ଦେଖ ଦେଖିଲେ ବେପାର କିସ କଲେ ଭଲ ଚାଲନ୍ତା କି କ'ଣ ବରା ସିଙ୍ଗଡ଼ା ତ ବରା ଗୁଟାକୁ ଦଶ ଟଙ୍କା ଲେଖାଁ ହେଲାଣି ସିଙ୍ଗଡ଼ା ବି ତ ସେଇ ଦଶ ଟଙ୍କା ଆଉ ବେପାର ପ୍ରାୟ ହେଉନି ଏବେ ତ ସବୁଆଡ଼େ ଦୋକାନ ବଜାର ହେଲାଣି ଆଉ ବେପାର କ'ଣ ହେବ ହଁ ଆଡ଼ ଗୋଟେ ଜାଗା ଯୁଗି ଦେଖ ହେଲେ ହାଡ଼େ କରିବା ଆଉ ବାହାରେ ଯାଇ

ହଁ ହାଡ଼େ ଯଦି ରେଟ୍ ଭଲ ମିଳିବ ହାଡ଼େ ବେପାର କର୍ବାଟା ଭଲ ଏଇଠେ ତ ଆଉ ବେପାର ଭଲ୍ ଚାଲବା ନାଇଁ

ସେଥିପାଇଁ ବାହାରେ ବିଜନେସ୍ କରିବାଟା ଭଲ ବୋଲି ଭାବୁଛି ଆଉ ମୁଁ ହେଲେ ବି ଏଠି ତ କମ୍ ପଇସାରେ ଆଉ ପରିବାର ଚଳେଇ ହଉନି ସେଥିପାଇଁ ଭାବୁଥିଲି ଆଉ ହଁ ଘର ଘୁରା ଘର ଘୁରା କେମିତି କ'ଣ ସବୁ ଦେଖାଦୁଖି ଟିକେ କରବ

ହଉ ହେଲେ